ଭୁବନେଶ୍ଵରରେ ଅଧିକ ପିଲା ଶିକ୍ଷିତ ହୋଇଥାନ୍ତି କିନ୍ତୁ ସେମାନେ ଅଣକୌଶଳୀ ହୋଇ କୌଣସି ଚାକିରି ପାଇନଥାନ୍ତି ସେଥିପାଇଁ ସରକାରଙ୍କର ବିଭିନ୍ନ ସନ୍ଥା ସଂସ୍ଥା ସ୍କିଲ୍ ଇଣ୍ଡିଆ ଆତ୍ମନିର୍ଭର ଭାରତ ଯୁବ ଶକ୍ତି ଦ୍ଵାରା ସେମାନେ କାର୍ଯ୍ୟକାରୀ ହେଲେ ସେମାନେ ନିଯୁକ୍ତି ପାଇଥାନ୍ତି